ଆମ ଅଞ୍ଚଳରେ କିଛି ଆଦିବାସୀ କଲା ଦେଖିବାକୁ ମିିଲେ ଯେପରିକି ବଣ୍ଡା ବିଦାଇ ଚକୁଡ଼ିଆ ଭୁଞ୍ଜିଆ ସଉରା ଡ଼ଙ୍ଗରିଆ କନ୍ଧ ମାଙ୍କଡ଼ିଆ ଲୁଥା ସମଗ୍ର ଭାରତୀୟ ସଂସ୍କୃତିର ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଆଦିବାସୀ କଲା ଲୋକମାନେ ଏହାକୁ ସଂରକ୍ଷଣ କରିବେ ଯେପରିକି ଗାଁର ଅବିବାହିତା ମହିଲା ପୁରୁଷମାନଙ୍କଠାରୁ ନୃତ୍ୟ ଓ ଅନ୍ୟାନ୍ୟ ଶିକ୍ଷା ପାଇପାରନ୍ତି ଏହା ସେମାନଙ୍କ ଅବ ଅବସାନ କରିବା ସହିତ ଏମାନଙ୍କ ଜୀବନସାଥି ବାଛି ପାରି ମଧ୍ୟ ସାହାଯ୍ୟ କରିଥାଏ ମାତ୍ର ଏହା କ୍ରମଶ ଲୋପ ପାଇବାରେ ବସିଛି ଯେପରିକି ଲୁଞ୍ଚିଆ ଆଦିବାସୀ ସୋରା ମାନେ ଯେପରିକି ଲୁଞ୍ଚିଆ ସୋରା ଆଦିବାସୀମାନେ ଉତ୍ସବ୍ୟାପୀ ବିବାହ ଉତ୍ସବରେ ମଜା ନିଅନ୍ତି ଏହା ହେଉଛି ଏକକ ନୃତ୍ୟ